ମୁଁ ଆପଣଙ୍କୁ ପଇସା ଦେବି ଆପଣଙ୍କର ୟୁପିଆଇ କିମ୍ବା ପେଟିଏମ୍ କି ଫୋନପେ କି ଗୁଗୁଲପେ ଅଛି କି ସେଇ ଆଇଡ଼ିରେ ହିଁ ମୁଁ ଆପଣଙ୍କୁ ପଇସା ଦେଇଥାନ୍ତି କଣ କହୁଛନ୍ତି ଆପଣ କେଉଁଥିରେ ନେବେ